ହଁ ଆମ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଦୁର୍ଗ ଯଥା ବାରବାଟୀ ଦୁର୍ଗ ଯେଉଁଠାରେ ସମସ୍ତ ପ୍ରକାରର ଖେଳ ଯଥା କ୍ରିକେଟ୍ କବାଡ଼ି ଏବଂ ହକି ଇଏ ସବୁ ଇତ୍ୟାଦି ସବୁ ହୋଇଥାଏ ଏବଂ ମନ୍ଦିର ଭିତରେ ଯଥା ବିରଜା ମନ୍ଦିର ଜଗନ୍ନାଥ ମନ୍ଦିର ଶିବ ମନ୍ଦିର ଏବଂ ମଙ୍ଗଳା ମନ୍ଦିର ତାହା ତାହାଙ୍କ ଭିତରୁ ଅନ୍ୟତମ ବିରଜା ମନ୍ଦିର ଯେଉଁଠାରେ ସମସ୍ତ ପ୍ରକାରର ପୂଜା ଏବଂ ପିଣ୍ଡଦାନ ବାହାଘର ଏସବୁ ହୋଇଥାଏ ଏବଂ ସ୍ମାରକୀ ସ୍ମାରକୀ ଯଥା ମହାତ୍ମା ଗାନ୍ଧୀ ଇନ୍ଦିରା ଗାନ୍ଧୀ ଗୋପବନ୍ଧୁ ଦାସ ଏବଂ ଏହିସବୁ ସ୍ମାରକୀ ସବୁ ଆମ ଯାଜପୁର ଜିଲ୍ଲାରେ ଅନ୍ୟତମ ରହିଥାଏ